ମୁଁ ପୁରୀ ଯାଇଛି ପୁରୀରେ ଥିବା ଅଭଡ଼ା ପୁରୀରେ ଥିବା ପରମ୍ପରା ଭାଇଚାରାର ପରମ୍ପରାକୁ ବହୁତ ମୁଁ ପସନ୍ଦ କରେ ଓ କଟକ ସହରରେ ଥିବା ଭାଇଚାରା ପରମ୍ପରାକୁ ମୁଁ ବହୁତ ପସନ୍ଦ କରେ ଭାଇ ଭାଇ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥାଏ ସମସ୍ତଙ୍କ ମଧ୍ୟରେ ପୁରୀରେ ପୁରୀ ସିବିଚ୍ରୁ ଏତେ କ୍ଲିନ୍ କେତେ ନିଟ୍ ଏଣ୍ଡ୍ କ୍ଲିନ୍ ସେଇଟାକୁ ବହୁତ ମୁଁ ପସନ୍ଦ କରେ ଓ କଟକର ଭାଇଚାରାକୁ ବହୁତ ମୁଁ ପସନ୍ଦ କରେ ଲାଇଫ୍ରେ ମୁଁ ସେ ଦୁଇଟାକୁ କେବେ ଭୁଲିପାରିବି ନାହିଁ ବୋଲି ମୁଁ ଆଶା ରହିଛି ମୋର ତ ସେଇ ଦୁଇଟାକୁ କେବେ ମୁଁ ଭୁଲିପାରିବି ନାହିଁ